କେତେକ ପଶୁମାନେ ସୁସ୍ଥ ଥାଆନ୍ତି ଆଉ କେତେକ ପଶୁମାନେ ଅସୁସ୍ଥ ଥାଆନ୍ତି ତ ସମସ୍ତଙ୍କୁ ତ ସବୁ ପ୍ରକାର ରୋଗ ହୋଇନଥାଏ ଆଉ କିଛି କିଛିଟା ଗାଈଙ୍କୁ ଫାଟୁଆ ବି ହୋଇଥାଏ ତାପରେ ଚର୍ମ ବିଣ୍ଡିର ରୋଗ ବି ହୋଇଥାଏ ଯେଉଁଟାକି ଗାଈର ଦେହରେ କ'ଣ ହୋଇଥାଏ ନା ବିଣ୍ଡି ବିଣ୍ଡି ହୋଇକି ପୁରା ଚାରିଆଡ଼ ଆଉ ମାନେ ବିରିବିରି ହୋଇକି ଫ ହୋଇଯାଇଥାଏ ଯେଉଁଥିପାଇଁକି ସେଇଟା ଅନ୍ୟ ଗାଈ ଉପରେ ପ୍ରଭାବ ବି ପକେଇଥାଏ ଅନ୍ୟ ପ୍ରାଣୀ ଉପରେ ଯେଉଁଥିପାଇଁକି ଯଦି ବି ସେ ଗାଈକୁ ରୋଗ ହୋଇଥାଏ ତ ସେ ଗାଈ ପାଖରେ ଯେଉଁମାନେ ଗାଈ ଦୁହିଁବାକୁ ଯାଇଥାନ୍ତି ସେ ଯଦି ସାନିଟାଇଜିଙ୍ଗ ନକରି ସିଧା ଆସି ଅନ୍ୟ ପ୍ରାଣୀଙ୍କୁ ଯେତେବେଳେ ଦୁହିଁଥାଏ ତ ସେତେବେଳେ ସେ ଗାଈ ଉପରେ ବି କିଛି ପ୍ରଭାବ ପକାଏ ତାର ବି ରୋଗ ହୋଇଥାଏ ତ ଆମେ ସେଥିପାଇଁ ତା' ବୋଲି ନୁହେଁ ଯେ ସେ ଗାଈକୁ ଆମେ କିଛି ଇଏ କରିବା ତ ଆମେ ଗାଈକୁ ଅଲଗା ବି ରଖିକି କିଛି ଟ୍ରିଟମେଣ୍ଟ କରିପାରିବା ତ ଫାଷ୍ଟ ତ ଆମକୁ ସାନିଟାଇଜିଙ୍ଗ କରିବାକୁ ପଡ଼ିବ ତାପରେ ଆମେ ଯଦି ତାକୁ ତା' ଦେହରେ ଟିଙ୍କ ନହେବା ପାଇଁ ଆମେ ଆକାରିସାଇଡ଼ସ୍ ଡ୍ରଗ୍ସ ଦେଇପାରିବା ତାପରେ ସୋଡ଼ିୟମ ହାଇଡ୍ରକସାଇଡ଼ ଡ୍ରଗ୍ସ ଆଉ ତାପରେ ଏହିସବୁ ଦେଲେ କ'ଣ ହେବ ନା ଟିଙ୍କ ଫିଙ୍କ ବି ଆଉ ବେଶୀ ଜମ ହେବନି କି ପୋକ ବି ଜମିବନି ଆଉ ଯିଏ ବି ଗୁହାଳକୁ ଯିବ ସେ ପୁରା ସାନିଟାଇଜିଙ୍ଗ ହୋଇକି ନା ଯିବ ଆଉ ଯଦି ବି ବେଶୀ ଅତ୍ୟଧିକ ହେଲା ତ ଆମେ ତାକୁ ଅଲଗା ରଖିକି ବି ଟ୍ରିଟମେଣ୍ଟ କରିପାରିବା ଆଉ ସେଥିପାଇଁ ତ ଆମକୁ ଯତ୍ନ ନେବା ନିହାତି ଦରକାର